ଭାରତ ଏକ କୃଷି ବହୁଳ ଦେଶ ଯାହା ପୃଥିବୀରେ ବିଖ୍ୟାତ ଅଛି ଯେହେତୁ ଭାରତରେ ଯେତିକି ଚାଉଳ ଅମଳ ହେଉଛି ବହୁତ ଆମେ ପଡ଼ୋଶୀ ରାଜ୍ୟକୁ ସେଇଟା ଆମଦାନୀ କରୁଛନ୍ତି ଏବଂ ତା' ସହିତ ଓଡ଼ିଶାରେ ଚାଉଳ ଉତ୍ପାଦନରେ ଯଦି ଆମେ ଭତ ଭାରତ ସାରା ଯଦି ତୁଳନା କରିବା ତାହେଲେ ଚାଉଳ ଉତ୍ପାଦନରେ ଓଡ଼ିଶା ମଧ୍ୟ ଚତୁର୍ଥ ରାଜ୍ୟ ଭାବେ ସ୍ଥାନ ପାଇଛି ସେହିପରି ମତ୍ସ୍ୟ ସମ୍ପଦ ମତ୍ସ୍ୟ ପୂର୍ବରୁ ନଥିଲା ବର୍ତ୍ତମାନ ଯେଉଁଭଳି ଆମର ଚାଷ ଉନ୍ନତମାନ ଚାଷ କରିର ସରକାରୀ ସହାୟତା ପ୍ରଦାନ ଜରିଆରେ ସିଏ ମଧ୍ୟ ଆମେ ମାନେ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ସମସାମୟିକ ହେବାପାଇଁ ଆଉ କିଛି ଲାଗିବ ତଥାପି ଜି ଡ଼ି ପି ହାର ଆମ ଓଡ଼ିଶାରେ ବର୍ତ୍ତମାନ ସର୍ବଭାରତୀୟ ସ୍ତରରୁ ଓଡ଼ିଶା ବର୍ତ୍ତମାନ ତିନି ନମ୍ବର ରାଜ୍ୟ ଭାବେ ପରିଗଣିତ ହେଲାଣି ଏବଂ ଜି ଡି ପି ହାର ମଧ୍ୟ କ୍ରମାାଗତ ବର୍ଷ ବର୍ଷ ଯେଉଁ ସର୍ବଭାରତୀୟ ସ୍ତର ହେଉ ବା ଜାତୀୟ ସ୍ତରରେ ମଧ୍ୟ ଆମର ସ୍ଥାନ ସ୍ୱତନ୍ତ୍ର ଏହିପ୍ରକାର ଥାଉ ଭାରତ ସରକାର ଆମକୁ କୃଷି ପାଇଁ ବୋଲି ଦୁଇ ଦୁଇଥର ଆମେ ପୁରସ୍କାର ପାଇଛେ ଏଭଳି ଝୋଟ ଝୋଟ ମଧ୍ୟ ଝୋଟ ମଧ୍ୟ ଆମର ଓଡ଼ିଶାରେ ଆଠ ଦଶଟି ଜିଲ୍ଲାରେ ଭଲ ଉନ୍ନତମାନ ଚାଷ କରି ଚାଷୀମାନେ ଦୁଇ ପଇସା ରୋଜଗାର କରିପାରୁନ୍ତି ଏବଂ ଅନ୍ୟ ରାଜ୍ୟକୁ ମଧ୍ୟ ବିକ୍ରି କରୁଛନ୍ତି କୁକୁଡ଼ା କୁକୁଡ଼ା ମଧ୍ୟ ବହୁତ ପ୍ରକାର ମାନେ ଆମ ଅଗ୍ରଗଣୀ ରାଜ୍ୟ ଭାବେ ପରିବର୍ତ୍ତ ହେଲାଣି ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲାରେ ମାନେ ଆଧୁନିକ ପ୍ରଣାଳୀରେ ଚାଷ କରି ବହୁତ ରୋଜଗାର କରିବାକୁ ସମର୍ଥ ହୋଇପାରୁଛନ୍ତି ଆମର ଆସିକପଳ ଗଞ୍ଜାମ ଜିଲ୍ଲାରେ ଆମ ଗ୍ରାମ ପାଖରେ ଗୋଟେ ଅଛି ଯେଉଁଟାକି ଲେୟର ପାତ୍ର ଲେୟର ଫାର୍ମ ଅଛି ଯେଉଁଟାକି ଅଣ୍ଡା ଉତ୍ପାଦନରେ ବାଲେଶ୍ୱର ଭଦ୍ରକ ଭୁବନେଶ୍ୱର କଟକ ମଧ୍ୟଠୁ ପ୍ରତ୍ୟେକ ଦିନ ଗାଡ଼ି ଗାଡ଼ି ପଠା ଯାଇପାରୁଛି ତେଣୁ ଏହି ଯେଉଁଭଳି ଭାବରେ ଓଡ଼ିଶାରେ ବର୍ତ୍ତମାନ ଚାଉଳ କୁକୁଡ଼ା ଚାଷ ମତ୍ସ୍ୟ ଚାଷ ବଢ଼ି ଚାଲିଛି ଏହି ଅନୁପାତରେ ଯଦି ଦଶ ବର୍ଷ ଚାଲିଯାଏ ତାହେଲେ ଆମ ଓଡ଼ିଶା ମଧ୍ୟ ଦିନେ ଏକ ନମ୍ବର ରାଜ୍ୟରେ ପରିଣତ ହେବ